ହ୍ୟାଲୋ ଆଜ୍ଞା ଆପଣ କେଉଁଠୁ କହୁଛନ୍ତି ଆଜ୍ଞା ମୁଁ ରାୟଗଡ଼ାରୁ କହୁଛି ଫୋଟ ଷ୍ଟୁଡ଼ିଓ ଆମର ଅଛି ଆଜ୍ଞା ହଁ ତ ଆପଣ କେମିତି କ'ଣ ଚାହୁଁଛନ୍ତି କ'ଣ କେମିତି ସବୁ ଆମର ପାଖରେ ସବୁ ସୁବିଧା ଅଛି ଆପଣ କେମିତି କ'ଣ ଆପଣ କେମିତି ଆପଣଙ୍କ ଗାଡ଼ିରେ ଆସିଲେ ଆପଣ କେଉଁଠି ସବୁ ସିନେରୀ ଜାଗା କେମିତିକା ଜାଗା ଖୋଜୁଛନ୍ତି ସବୁ ଏମିତି ସାତପଡ଼ା ଅଛି ଏମିତି ବୋଟରେ ଯାଇଁକି ଆପଣ ଡଲଫିନ୍ ହେରିକା ସେପଡ଼ରେ ଦେଖିବେ ତା'ପରେ ସେଇଠି ଫଟୋସୁଟ୍ କରିହେବ ଆଉ ଏମିତି ଅଛି କୋଣାର୍କ ହଁ କୋଣାର୍କରେ ବି ହେବ ସାତପଡ଼ା ଅଛି ଆଉ ଅଛି ଏଠି ଅଛି ଆମର ସମୁଦ୍ରକୂଳ ସି ବିଚ୍ ଅଛି ପୁରୀ ଆପଣ ଯାଇପାରିବେ ସବୁ ନେଲେ ଭଲ ହେବ ତ ସେଥିପାଇଁ ହଁ ପାଞ୍ଚ ଛଅ ଦିନ ଆକ୍ଚୁୟାଲି ଲାଗିବ ଆପଣଙ୍କର ଫଟୋସୁଟ୍ କରୁକରୁ ଚାର୍ଜେସ୍ ବି ଅଧିକା ଆସିବ ଆଉ ଏମିତି ଚାଳିଶ ପଚାଶ ଭିତରେ ପଳେଇ ଆସିବ କାରଣ ଆପଣ ବାହାଘର ବି ଆମର ଆମେ ଗାଡ଼ି ଫାଡ଼ି ଆପଣ ଗାଡ଼ିରେ ଆସିବେ ଆପଣଙ୍କ ଗାଡ଼ି ଆପଣ କରିବେ ଆପଣଙ୍କର ଯିଏତ ଆସିବେ ଆପଣଙ୍କର ଲୋକ ଫଟୋ ଯିଏ ସୁଟ୍ ଇଏ କରିବେ ସେମାନେ ଆସିବେ ସେମାନେ ତ ଆପଣ ଆପଣଙ୍କ ଗାଡ଼ିରେ ଯିବେ ଆପଣ ଆସିଲେ ଆପଣଙ୍କ ସାଙ୍ଗେରେ ଯିବେ ଆମର ଗାଡ଼ି ନା ନା ଆପଣ ଆସିବେ ନା ଗାଡ଼ିରେ ଗାଡ଼ି କରି ନେଇଆସିବେ ଆଉ ସେମିତି ହେଲେ ଆପଣଙ୍କୁ ବହୁତ ଚାର୍ଜ ପଡ଼ିଯିବ ତେଣୁକରି ଆପଣ ଗାଡ଼ିରେ ଆସିଲେ ଭଲ ଆମର ହେଇପାରିବ ଆମର ବହୁତ ଚାର୍ଜ ପଡ଼ିଯିବ ଲିଷ୍ଟ କରିଛନ୍ତି ତେଣୁକରି ହଁ ତ ଭଲ ହେବ ଆପଣ ନିଜେ ଯଦି ଗାଡ଼ି ଥିବ ତ ଭଲ ହେବ ବହୁ ଜାଗା ଅଛି ଆମ ଓଡ଼ିଶାରେ ସୁଟିଂ କରିବାକୁ ଆପଣ ଯେଉଁଠି ଚାହିଁବେ ଆପଣ ବି ଜାଣିପାରିବେ କୁଆଡ଼େ ବହୁତ ଜାଗା ଅଛି ଇଏ ଅଛି ଦାର୍ଜିଲିଂ ଅଛି ଇଏ ଅଛି ନା ଫଟୋ ତ ପୁରା କ୍ଲିୟର୍ ଆସିବ ଫଟୋ ଆପଣ ଆମ ନାଁ ଅଛି ଟି ଆଉ ଆପଣ ବୁଝନ୍ତୁ ଦେଖନ୍ତୁ ଆପଣ ଆଗ କନ୍ଫର୍ମ ହେଇକି ଆଉ ଇଏ କରନ୍ତୁ ଆଡ଼ଭାନ୍ସ ବି ଯଦି ଆମର ଆଗରୁ ଦେଖନ୍ତୁ ଆମର ଆଗରୁ ଆଡ଼ଭାନ୍ସ ସବୁ ଦେଇ ଦେଉଛନ୍ତି ଆପଣ ଆଗରୁ ଆଡ଼ଭାନ୍ସ ଆମକୁ କୋଡ଼ିଏ ତିରିଶ ଆପଣ ଦେବେ କୋଡ଼ିଏ ହଜାର ଦିଅନ୍ତୁ ଆଉ ଆପଣ ନିଜେ କନ୍ଫର୍ମ ହେଇକି ଆପଣ ନିଜେ ଠିକ୍ଠାକ୍ ଲାଗୁ ନାଇଁ ପଚାଶ ମୁଁ କହିଦେଲି ସେମିତି କିଛି ନୁହେଁ ଆପଣ ଜାଗା ନେଇକି ସବୁ ଅଛି ନା ବହୁତ ପଡ଼ିଯିବ କହିହେଉନି ଆଉ କୋଡ଼ିଏ ହଜାର ଆମର ଆଡ଼ଭାନ୍ସଟା ଦେବେ ଯେହେତୁ ଆମର ପିଲାମାନେ ଯିବେ ବନ୍ଦ ହେଇକି ଆଉ ଯିବାକୁ ପଡ଼ିବ ତେଣୁକରି ଆପଣଙ୍କର ଗଲାପରେ ଆପଣ ଯେଉଁଠି କହିବେ ସିନେରୀ ଅଛି ଇଏ ଅଛି ଫଟୋସୁଟ୍ କରିବାକୁ ବହୁତ ଜାଗା ଅଛି ସି ବିଚ୍ ଅଛି ବହୁ ଜାଗା ତ ଅଛି ସେମିତି ଇଏ କଲେ ଆପଣ ଆସନ୍ତୁ କଥା ହୁଅନ୍ତୁ ମୁଁ ଆପଣଙ୍କୁ ଦେଖେଇବି ସବୁ କେମିତି ଉଠେଇଚି ଫୋଟ ଦେଖିବେ ଆପଣ ଦେଖିଲେ ତ ଆପଣ ପୁରା ଇଏ ହେଇଯିବେ ଆସ ହଁ ମୁଁ ଆଜ୍ଞା ମୁଁ ପଠେଇଦେବି ଯେ ଆପଣ ନିଜେ ଆସି ଦେଖନ୍ତୁ ନିଜେ ଆସି ଦେଖନ୍ତୁ କେମିତି କ'ଣ ସବୁ ହେଇଛି ଆପଣ ଏଇଠି ଲୋକଙ୍କୁ ପଚାରନ୍ତୁ ଆପଣ ନ ଜାଣିକି କାଇଁ ଆପଣକୁ ଇଏ କରିବେ ବିଶ୍ଵାସ ଆପଣ ଆସି ଦେଖନ୍ତୁ ପଚାରନ୍ତୁ ଅଛନ୍ତି ଆମର ଛୁଆ ସାତ ଜଣ ସେମିତି କହିଲା ବେଳକୁ ତ ପନ୍ଦର କୋଡ଼ିଏ ଜଣ ପିଲା ଆମର ଅଛନ୍ତି ଯାଉଛନ୍ତି ବିଭିନ୍ନ ଗୋଟେ ଜାଗାକୁ ହଁ ଆମର ଅଛନ୍ତି ବିଭିନ୍ନ ଜାଗାକୁ ଯାଉଛନ୍ତି ତିନି ଦଳ ହେଇକି ଏମିତିକି ଆପଣଙ୍କର କାମ କରୁଛୁ ବୋଲି ଗୋଟେ ଗୋଟେ ଦିନରେ ଆମର ତିନି ଚାରିଟା କାମ ବି ହେଉଛି ଏମିତି ଚାଲିଛି ଆମର ଆଉ ତା'ହେଲେ ହେଉ ଶୁଣନ୍ତୁ ଆଉ ଆପଣ ଆସନ୍ତୁ ଆସିଲେ କଥା ହେବା ଆଉ ମୋର ଅଲଗା ଫୋନ୍ ଆସିଲାଣି ଆଉ ଗୋଟେ କଷ୍ଟମର୍ ଫୋନ୍ କଲେ ରଖିଲି ଆଜ୍ଞା ଆଜ୍ଞା